ମୁଁ ତ ବହୁତ କିଛି ଜାଗାକୁ ପରିଦର୍ଶନ କରି ଯାଇଛେ ଆରୁ ସେଥିମଧ୍ୟରୁ ଆଦର୍ଶ ଆଦର୍ଶ କରଣୀୟ ସ୍ଥାନ ହେଲା ବନାରସ ବନାରସରେ ଏକ ସାରନାଥ ମନ୍ଦିର ଅଛି ସେନୁ ମୁଇଁ ଆଉ ଗଙ୍ଗା ଘାଟ୍ ଅଛେ ସେ ଜାଗାକେ ମୋତେ ଥରେ ଯାଇଛ ମାନେ ଆର୍ ଥରେ ଯିବାର୍ ଲାଗି ସବୁବେଲେ ମନ ଲାଗୁଛେ ଆର୍ ହେନୁ ମୁଇଁ ପୁରା କୋଡ଼ିଏ ଦିନ ଖଣ୍ଡେ ରହିଥିଲି କୋଡ଼ିଏ ଦିନ ପରେ ଆସିଲି କିନ୍ତୁ ସେ ଜାଗା ଛାଡ଼ ମିତର ମୋତେ ନାଇଁ ଲାଗୁଥାଇଁ ଆରୁ ଟାଇମ୍ ସେ ସମୟରେ ମୁଇଁ ଫେରଘା ବୁଲିଯିମି ବୋଲି ଭାବୁଛେ ସେନର୍ ମନ୍ଦିରମାନେ ସାରଲା ମନ୍ଦିର୍ ସାରନାଥ ମନ୍ଦିର୍ ଆରୁ ସେ ୟା ଆମର୍ ନେପାଳମାନଙ୍କର ଯେନ୍ ମନ୍ଦିର୍ ଅଛେ ସେନ ବି ଅଛେ ଚିତଗୁରୁତ୍ ମନ୍ଦିର୍ ଅଛେ ବହୁତ କିଛି ମୋତେ ଦେଖିକିରି ବହୁତ ଭଲ ଲାଗ୍ଲା